ଆମ ଅଞ୍ଚଳରେ ଅନେକ ଗୁଡ଼ିଏ ସୁଇମିଂ ଗନ୍ତବ୍ୟ ସ୍ଥଳ ଅଛି ସେ ମଧ୍ୟରେ ଆମ ଗାଁରେ ଏକ ପୋଖରୀ ଯେଉଁଠିକି ମୁଁ ପ୍ରତ୍ୟେକ ଦିନ ପହଁରିବା ପାଇଁ ଯାଇଥାଏ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଆମର ଅନେକ ଗୁଡ଼ିଏ ଲୋକମାନେ ମଧ୍ୟ ପହଁରିଆକୁ ଆସନ୍ତି ଛୋଟ ଛୋଟ ପିଲାମାନେ ମଧ୍ୟ ଏଇଠି ପହଁରା ପହଁରା ଶିଖିବା ପାଇଁ ଆସିଥାନ୍ତି ଓ ମୁଁ ମଧ୍ୟ ସେଠାରେ ପହଁରିଥାଏ କିଛି କିଛି ଛୋଟ ଛୋଟ କୁନି କୁନି ପିଲା ଯେଉଁମାନେ ଅଛନ୍ତି ସେମାନେ ଆସନ୍ତି ଯାହାକୁ ମୁଁ ପହଁରା ମଧ୍ୟ ଶିଖେଇ ଥାଏ ବହୁତ ଛୋଟ ଛୋଟ ପିଲାମାନେ ବହୁତ ଜଲ୍ଦି ଶିଖିଯାଆନ୍ତି କାହିଁକି ସେମାନେ ପହଁରିବା ପାଇଁ ସେମାନଙ୍କ ବହୁତ ଇଚ୍ଛା ଶକ୍ତି ଥାଏ ଏବଂ ଗାଁର ଅନେକ ଗୁଡ଼ିଏ ବଡ଼ ବଡ଼ ଲୋକମାନେ ମଧ୍ୟ ସେଠାରେ ପହଁରିବାକୁ ଆସନ୍ତି ସାଧାରଣତଃ ଗାଁର ପୋଖରୀ ସମୟ ପୋଖରୀ ପାଣି ବହୁତ ଥଣ୍ଡା ଥାଏ ତେଣୁ ସେଇଠି ଗାଧୋଇବା ପାଇଁ ବହୁତ ଭଲ ଲାଗେ ତେଣୁ ଅଧିକ ସମୟ ଗାଧୋଇବାକୁ ମନାକରନ୍ତି କାହିଁକି ନା ପୋଖରୀର ପାଣି ଗୋଳି ହୋଇଯାଇଥାଏ ଏବଂ ଯେଉଁ ଅନେକ ଗୁଡ଼ିଏ ଦୂର ସ୍ଥାନକୁ ଗଲେ ମଧ୍ୟ ଯେମିତି ବାଟରେ କୌଣସି ନଦୀ ପଡ଼େ ସେଠାରେ ଆମେ ମଧ୍ୟ ପହଁରିଥାଉ ଏବଂ ଯେତେବେଳେ ଆମେ ବେଳାଭୂମି ଯେମିତି ପୁରୀ ବେଳାଭୂମି ହେଉଛି ବୁଲିବାକୁ ଯାଇ ମଧ୍ୟ ସେଠାରେ ମଧ୍ୟ ଆମେ ପହଁରିଥାଉ ଆଉ ବହୁତ କମ ପହଁରିଥାଉ ସାଧାରଣ ପୂର୍ଣ୍ଣିମା ଓ ଅମାବାସ୍ୟା ସମୟରେ ଆମେ ପହଁରି ନଥାଉ ମନାକରନ୍ତି ଆମକୁ ପ୍ରାୟ ସେହି ସମୟରେ ସମୁଦ୍ର ଢେଉ ଅଧିକ ଥାଏ ଯେତେ ଭଲ ପହଁରାଳି ହେଲେ ମଧ୍ୟ ସେଠାରେ ପହଁରିପାରିବ ନାହିଁ କାହିଁ ନା ସେଠାରେ ଅନେକ ଲୋକ ଜଗି ବସିଥାନ୍ତି ଏ ଏହିପରି ଭାବରେ ଅନେକ ଗୁଡ଼ିଏ ସ୍ଥାନରେ ଆମେ ପହଁରିଥାଉ ହଁ ଆମ ଅଞ୍ଚଳରେ ବିଭିନ୍ନ ଜଳାଶୟ ଗୁଡ଼ିକ ରହିଛି ଯେଉଁଗୁଡ଼ିକୁ ମୁଁ ପହଁରିବାକୁ ଯାଏ